ଆମ ଓଡ଼ିଆ ବହୁତ ସହଜ ଶିଖିବା ପାଇଁ ଯେମିତିକି ଆମେ ପିଲା ଥିବା ସମୟରେ ଆମ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଆମକୁ ହାତ ଧରେଇ ଏବଂ କଳାପଟାରେ ଅ ଆ ଲେଖିବା ଶିଖେଇଥାନ୍ତି ଆମ ଓଡ଼ିଶାରେ ଆମ ଓଡ଼ିଆ ଭାଷାକୁ ସମସ୍ତେ ବହୁତ ଭଲ ପାଆନ୍ତି ଯାହାଦ୍ୱାରା ସାରା ଓଡ଼ିଶାରେ ସବୁଆଡ଼େ ଓଡ଼ିଶା ଭାଷାକୁ ବହୁତ ଭଲ ପାଇବା ମିଳିଥାଏ ଏବଂ ଲୋକମାନେ ଓଡ଼ିଆ ଭାଷାରେ ଯୋଗା ଯୋଗାଯୋଗ କରିଥାନ୍ତି